ଭାରତରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ବହୁତ ଭଲ ଅଛି ଭାରତ ସରକାର ସ୍ୱାସ୍ଥ୍ୟ ପାଇଁ ବହୁତ ପଦକ୍ଷେପ ନେଇଛନ୍ତି ଯାହା ମାଗଣାରେ ଚିକିତ୍ସା କରି ହେଉଛି ମାଗଣାରେ ମେଡ଼ିସିନ ମିଳୁଛି ମାଗଣାରେ ସବୁକିଛି ମିଳୁଛି ସ୍ୱାସ୍ଥ୍ୟ ପାଇଁ ଲୋକମାନଙ୍କୁ ଆସି ନ ପାରୁଥିବାରୁ ସେମାନଙ୍କ ପାଇଁ ଆମ୍ବୁଲାନ୍ସ ସହାଯାତ୍ରା ହସ୍ପିଟାଲକୁ ଆସି ହେଉଛି ମେଡ଼ିକାଲରେ ହସ୍ପିଟାଲରେ ମାଗଣାରେ ଔଷଧ ଦିଆଯାଉଛି ଆଉ ଗୋଟେ ସମ୍ମୁଖୀନ ହଉଥିବାର କେତେକ ମୁଖ୍ୟ ଆହ୍ୱାନ ଗୁଡ଼ିକ ହେଉଛି ହସ୍ପିଟାଲରେ ରୋଗୀଙ୍କୁ ଠିକ୍ ସମୟ ଚିକିତ୍ସା କରା ଯାଉ ଯାଉନାହିଁ ସେଥିପାଇଁ ସମସ୍ତେ ନର୍ସିଂ ହୋମକୁ ଯାଇ ଭଲ ଚିକିତ୍ସା କରିବାକୁ ଦିଆଯାଉଛି ଏଭେଲେବୁଲ୍ ଡକ୍ଟର ନାହାନ୍ତି କମ୍ କମ୍ ଡକ୍ଟର ଅଛନ୍ତି ଆଉ ଗୋଟେ ସରକାର ବହୁତ ସ୍ୱାସ୍ଥ୍ୟ ପାଇଁ ଗରିବ ଲୋକଙ୍କ ପାଇଁ ସମସ୍ତ ଲୋକଙ୍କମାନଙ୍କ ପାଇଁ ମାଗଣାରେ ଚିକିତ୍ସା କରିବା ପାଇଁ ସମସ୍ତଙ୍କୁ ହେଲ୍ଥ କାର୍ଡ଼ ଗୋଟେ ଗୋଟେ ଦିଆଗଲା ସେ ହେଲ୍ଥ କାର୍ଡ଼ ସାହାଯ୍ୟରେ ସମସ୍ତେ ମାଗଣାରେ ଚିକିତ୍ସା ହେଇପାରିବେ ଯାହା ଟଙ୍କା ଲାଗିବ ତାହା ହେଲ୍ଥ କାର୍ଡ଼ ମାଧ୍ୟମରେ କଟିବ ନିଜକୁ ପଇସା ସଞ୍ଚୟ କରି ଦେବାକୁ ପଡ଼ିବ ନାହିଁ ଏହା ଗୋଟେ ଭଲ ନିଷ୍ପତ୍ତି ନେଲି ଆଉ ଆମ୍ବୁଲାନ୍ସ ଠିକ୍ ଟାଇମ୍ରେ ନ ପହଞ୍ଚିବାରୁ ଲୋକମାନେ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛନ୍ତି ତାହା ଠିକ୍ ସମୟରେ ପହଞ୍ଚି ଲୋକମାନଙ୍କୁ ହସ୍ପିଟାଲକୁ ପହଞ୍ଚାଇ ପାରୁ ନାହାନ୍ତି ଯାହାକି ମୃତ୍ୟୁବରଣ କରି ଯାଉଛନ୍ତି